ହଁ ଢେଙ୍କାନାଳ ଜିଲ୍ଲାର ନୂତନ ଅଭୟାରଣ୍ୟ ବ୍ୟାଘ୍ର ହାତୀ ସରକ୍ଷଣ କେନ୍ଦ୍ର ଯାଜପୁର ଠାରୁ ଢେଙ୍କାନାଳ ଜାତୀୟ ରାଜପଥର ଶିଳାନ୍ୟାସ କପିଳାସ ଠାରେ ବୃକ୍ଷ ସଂରକ୍ଷଣ କେନ୍ଦ୍ର ଜୋରନ୍ଦା ମନ୍ଦିରର ପୁନରୁଦ୍ଧାର ଏବଂ ମରାମତି କାର୍ଯ୍ୟ କରାଯାଇଛି ଯାହାକୁ ଦେଖିବାକୁ ପ୍ରାୟ ପ୍ରତିଦିନ ବହୁତ ପର୍ଯ୍ୟଟକ ଆସିଥାନ୍ତି ଏଠାରେ ଭୂଷଣ ଷ୍ଟିଲ୍ ପ୍ଳାଣ୍ଟ ତିଆରି ଯାହାଫଳରେ ଅନେକ ଲୋକ ଉପକୃତ ହୋଇଛନ୍ତି